ଆମ ଅଞ୍ଚଳରେ ସବୁଠାରୁ ଅଧିକ ଉତ୍ପାଦନ ହେଉଥିବା ଫସଲ ଗୁଡ଼ିକ ହେଉଛି ଧାନ ମୁଗ ବିରି ଏହିସବୁ ଜିନିଷ ଆମର ଅଧିକ ଉତ୍ପାଦନ ହୁଏ ଏହିସବୁ ଫସଲ ଆମର ହୁଏ ଯେମିତିକି ଆମ ଅଞ୍ଚଳରେ ମନେକର ଆମେ ଧାନ କଲେ କି ମକା କଲେ ଆମ ଅଞ୍ଚଳରେ ମକା ହୁଏ କିନ୍ତୁ ଏତେଟା ହୁଏନି ତ ମକା ବହୁତ କମ୍ ପରିମାଣରେ କରନ୍ତି କିନ୍ତୁ ଅଧିକ ପରିମାଣରେ ଧାନ କରନ୍ତି ମୁଗ କରନ୍ତି କୋଳଥ ବି କରନ୍ତି ତା'ପରେ ସୋରିଷ ଯେଉଁ ତେଲଟା ବାହାରେ ସେ ସୋରିଷ ଫୁଲ ଗଛ ଯେଉଁ କୁହନ୍ତି ସେଇଟା ବି ହୁଏ ଆମର ଆଉ ମାନେ ଯେଉଁ ମଶୁରି କି ରାଶି ଫେଶୁ ଏଇ ସବୁ ଆମର ହୁଏ କିନ୍ତୁ ସବୁପ୍ରକାର ମାଣ୍ଡିଆ ଏଇ ସବୁପ୍ରକାର ଫସଲ ହୁଏ ଯ କିନ୍ତୁ ଲୋକମାନେ ଅଧିକ ଫସଲ କରିବାକୁ ଚେଷ୍ଟା କରନ୍ତି ମନେକର ଯେମିତି ଧାନ ହେଉକି ମୁଗ କି ବିରି ଏଇ ସବୁକୁ କୋଳଥ ଲୋକମାନେ ଏଇ ସବୁ ମଧ୍ୟ ମୁଖ୍ୟ ମାନେ ଫସଲ କରନ୍ତି ସାଧାରଣତଃ କାରଣ ସବୁପ୍ରକାର ଦେଶୀ ଫସଲ ଆମକୁ ଦରକାର ସେଥିପାଇଁକା ସବୁପ୍ରକାର ଫସଲ ଅଳ୍ପ ଅଳ୍ପ କରନ୍ତି କିନ୍ତୁ ଅଧିକ ଲାଭବାନ ପାଆନ୍ତି ପଇସା ପାଆନ୍ତି ବା ଟଙ୍କା ପାଆନ୍ତି ଯେମିତିକି ଧାନରେ ମୁଗରେ ଆଉ ବିରିରେ କୋଳଥ ଏଇ ସବୁରେ ଅଧିକ ମାଣ୍ଡିଆ ଏହିସବୁ ଅଧିକ ଦାମ୍ରେ ଲାଭ ପାଆନ୍ତି ତ ଯେହେତୁ ଏହିସବୁ ଫସଲ ଅଧିକ ଲାଭ ଦେଇଥାଏ ଲୋକମାନଙ୍କୁ ତ ଲୋକମାନେ ଏହିସବୁ ଫସଲ ହିଁ ଅଧିକ କରିବାକୁ ଚେଷ୍ଟା କରିବେ କାରଣ ଅଲଗା ଫସଲ ଆମେ ଚେଷ୍ଟା ମାନେ କରୁ ଯେମିତିକା ପେସୁ କି ବାଦାମ ଏସବୁ ବି ଆମେ କରୁ କିନ୍ତୁ ଆମେ ଅଳ୍ପ କରୁ ଯେତିକି ନିଜ ଘର ପାଇଁ ଦରକାର ସେତିକି କରୁ କିନ୍ତୁ ଧାନ ଗହମ ତା'ପରେ ମୁଗ ବିରି ଏସବୁ ଆମେ ଅଧିକ ପରିମାଣରେ କରୁ କାରଣ ଏଥିରେ ଲୋକମାନେ ଲାଭବାନ ହୁଅନ୍ତି ତ ଯଦି ଆମେ ଗୋଟେ ଫସଲ କରିବା ଲାଭ ପାଇବାନି ତାହେଲେ ଆମେ ସେ ଫସଲ କରିବା କାହିଁକି ତ ସେଥିପାଇଁ ଏହିସବୁ ଫସଲ କରିକି ଲୋକ ଅଧିକ ଲାଭ ପାଇଥାନ୍ତି